ହ୍ୟାଲୋ ଆପଣ ମଧୁବନ୍ରୁ କହୁଥିଲେ କି ମୋର ଅର୍ଡ଼ର୍ କରିବାର ଥିଲା ମୋର ଗୋଟେ ଭେଜ୍ ବିରିୟାନୀ ପାର୍ସଲ୍ କରିଦେବେ ତା'ର ଦାମ୍ କେତେ ହେଉଛି ଆଉ ମୋର ଗୋଟେ ଡେଜର୍ଟ ମଧ୍ୟ ଅଛି ମୁଁ ଭୁଲି ଯାଇଥିଲି ଡେଜର୍ଟ୍ରେ ଥିବ ଆଇସ୍ କ୍ରିମ୍ କେକ୍ ହାଲ୍ୱା କାଜୁ ବର୍ଫି ଦହି ଟିକିଏ ଜଲ୍ଦି ଥିଲା ଆପଣ ଟିକେ ଜଲ୍ଦି ପହଞ୍ଚାଇ ଦେବେ କି ମୋ ଘର ନମ୍ବର୍ ହେଉଛି ବି ଟୁ ଟୁ ସେଭେନ୍ କଏଲ୍ ନଗର ରାଉରକେଲା ଆପଣ ଟିକେ ଜଲ୍ଦି ଆଣିଦେବେ